ମୋ ଜେଜ ଅମଳରୁ ଚାଷ ହୋଇଥାଏ ମୋ ଜେଜେଙ୍କ ବାପା ବି ଚାଷ କରିଥିଲି ଚାଷ ଆମ ଘରେ ଚାଷ ହୁଏ ଆମ ବାଡ଼ିରେ ଚାଷ ହୁଏ ମୋ ବାପା ମାଁ ପରିବା ପନିପରିବା ଲଗାନ୍ତି ପନିପରିବା ଲଗାନ୍ତି ସିଜିନ୍ ଖାଲି ତ ଧାନ ହୁଏନି ବିରି ଗହମ ଚାଷ ହୁଏ ସିଜିନ୍ ନେଇକି ଚାଷ ହୁଏ କ୍ଷୟ ବି ହୁ ମାନେ ଲସ୍ ହୋଇଥାଏ ଯେଉଁ ଯେବେ ଯେବେ ମରୁଡ଼ି ପଡ଼ିଯାଏ ଲାଭ ହୁଏ ଲାଭ ହୁଏ ଲସ୍ ବି ହୁଏ ଲସ୍ ହେନେ ଆମେ ମଝିରେ ମଝିରେ କୃଷିଙ୍କ ଇଏରୁ ଆମ ଗାଁରେ ବହୁତ କୃଷି ସମସ୍ତେ କୃଷି ଏଁ ଆମେ ଲୋନ୍ ଆଣିକି କରିଥାଉ ଚାଷ କରିଥାଉ ମଝିରେ ମଝିରେ ମରୁଡ଼ି ପଇଲେ କ୍ଷତିହୁଏ ଧାନରୁ ବି ଆମେ ଚାଉଳ କିଣୁନୁ ସେଇ ଧାନରୁ ଚାଉଳ ବାହାରେ ଚାଉଳ ଚାରା ଇଏ ହୁଏ ଚା ସେଇ ଚାଉଳକୁ ଖାଇଥାଉ